ଡାକ୍ତରଖାନା ପରିଚାଳନା ବିଷୟରେ ଆମମାନଙ୍କର ବହୁତ କିଛି କାର୍ଯ୍ୟକଳାପ ରହିଛି ଯାହାଦ୍ୱାରା ଲୋକମାନଙ୍କ ସେବା କରିବା ସେଠି କ'ଣ କଣ ହଉଛି ତାହା ଜାଣିବା ସବୁପ୍ରକାର ଜିନିଷ କରାଯାଉଛି ଆଡ଼ମିସନ ବେଲେ ଲୋକମାନଙ୍କୁ କି ଭଳିଆ ସେଠି ଆଡ଼ମିସନ କରିବା କି ଭଳିଆ ତାଙ୍କର ଯତ୍ନ ନେବା ସେସବୁ ପ୍ରତି ଧ୍ୟାନ ରଖିବା ଏବଂ ଡକ୍ଟରମାନଙ୍କୁ ଭଲ ଭାବରେ ବୁଝେଇକିରି କହିବା ଦରକାର ଆକ୍ଚୁଆଲି ପେସେଣ୍ଟର କଣ ହେଇଛି ଡାକ୍ତରଖାନା ପରିଚାଳନା ବିଷୟରେ ବହୁତ କିଛି ମତ ରହିଛି ଯାହାଦ୍ୱାରା ଲୋକମାନେ ଜାଣିଥାନ୍ତି ଏବଂ ସେହି ଦ୍ୱାରା ହିଁ କାମ କରିଥାନ୍ତି ଏବଂ ଆଗକୁ ମଧ୍ୟ ବଢ଼ିଥାନ୍ତି ଆଡ଼ମିସନ ରୋଗୀର କି ଭଳିଆ ଚିକିତ୍ସା କରାଯିବ ତାଙ୍କର କି ଭଳିଆ ଯତ୍ନ କରିଲେ ସେମାନେ ଜଲ୍ଦି ଭଲ ହେବେ ତାହା ପ୍ରତି ଧ୍ୟାନ ଦିଆଯାଇଥିବ

ଆମମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ କିଛି ବ୍ୟକ୍ତି ବି ରହିଥାନ୍ତି ବା କର୍ମଚାରୀ ଯୋଉଦ୍ୱାରା ଆମେ ତାଙ୍କ ମାର୍ଗଦର୍ଶନରେ ଆଗକୁ ବଢ଼ିଥାଉ ଏବଂ ଆଗକୁ ବଢ଼ିବାର ଶକ୍ତି ମଧ୍ୟ ଆମର ରହିଥାଏ ଯଦ୍ୱାରା ଆମେ ଆଗକୁ ବଢ଼ିବୁ ଏବଂ କାର୍ଯ୍ୟ କରିବାରେ ଆଗକୁ ବଢ଼ିଥାଉ ଚିକିତ୍ସା ପ୍ରକ୍ରିୟା ସୁରୁଖରେ ଚାଲିଛି ବହୁତ ସୁନ୍ଦର ଭାବରେ ଚାଲିଛି ଏବଂ ସେଠି କିଛି ବି ଅସଫା ନାହିଁ ସବୁ ଭଲ ଭାବରେ ଚାଲିଛି ଏବଂ ସେଇ ଭଲ ଯୋଗୁ ହିଁ ଆମେ ଆଗକୁ ବଢ଼ିଥାଉ ଏହାଦ୍ୱାରା କାର୍ଯ୍ୟ କରିବା ମଧ୍ୟ ହେଇଥାଏ ଏବଂ ଆଗକୁ ମଧ୍ୟ ବଢ଼ିଥାଏ